କୋଭିଡ଼ ନାଇନଣ୍ଟିନ୍ ମହାମାରୀ ସମୟରେ ଆମ ଅଞ୍ଚଳର ଲୋକମାନେ ବହୁତ ସୁରକ୍ଷିତ ଥିଲେ କାରଣ ଆମ ଅଞ୍ଚଳରେ କେହି କୋଭିଡ଼୍ ନାଇନଣ୍ଟିନ୍ ପ୍ରଭାବରେ ଆକ୍ରାନ୍ତ ହୋଇନଥିଲେ ଆଉ କିନ୍ତୁ କିଛି ଅଂଶରେ ଆମକୁ ଏହା ଧ୍ୱସ୍ତବିଧ୍ଵସ୍ତ ଆମକୁ କରିଥିଲା କାରଣ ସେତେବେଳେ ଲୋକମାନଙ୍କର ଜୀବିକା ହରାଇ ସେମାନେ ଘରେ ବସିଥିଲେ କୌଣସି ପ୍ରକାର କାମ କାର୍ଯ୍ୟର ସୁଯୋଗ ପାଉନଥିଲେ ଯାହାଦ୍ଵାରା ଘରର ଆର୍ଥିକ ସ୍ଥିତି ବହୁତ ଅଭାବ ହେଇଯାଇଥିଲା ମାନେ ଲୋକମାନଙ୍କୁ ଚଳିବାରେ ବହୁତ ଅସୁବିଧା ହଉଥିଲା ଆଉ ସେ ସେଇ ସମୟରେ ମାନେ ଆମେ ଏମିତି ଅବସ୍ଥାରେ ଥିଲୁ ଯେ କେହି କାହାକୁ କାହା କଥା ଶୁଣିବା ସମୟରେ ନଥିଲେ କାରଣ ପ୍ରତିଟି ପରିବାରରେ ଖାଇବା ପିଇବାରେ ଚଳିବାରେ ବହୁତ ଅସୁବିଧା ହଉଥିଲା ମାନେ ପନିପରିବା ରେଟ୍ ଆଉ କେତେବେଳେ କେଉଁ ଜିନିଷ ଲକ୍ଡାଉନ୍ ଶଟ୍ଡାଉନ୍ ହବା ସକାଶେ ଆମକୁ ଯାହା ଯାହା ଆବଶ୍ୟକ ଦୈନନ୍ଦିନ ଜୀବନରେ ତାହା ମଧ୍ୟ ମିଳୁନଥିଲା ଆଉ ଯେକୌଣସି ଭଲ ଜିନିଷ ଆମେ ଖାଇ ପାରୁନଥିଲୁ କାରଣ ଯେତେବେଳେ ଦୋକାନ ଫୋକାନ ବନ୍ଦ ଥିଲା ଯେକୌଣସି ପ୍ରକର ଜିନିଷ ଆମକୁ ମିଳିପାରୁନଥିଲା କେଉଁ କେଉଁଦିନ ଆମେ ଖାଲି ଡାଲି ପାଣି ଭାତ କେଉଁଦିନ ଆଳୁ ଚକଟା ଭାତ ଏମିତି ଆମେ ଖାଇ ଆମର ଜୀ ଜୀବନ ସେଇ ଟାଇମରେ ଆମେ ବଞ୍ଚେଇଛୁ କିନ୍ତୁ ଯେଉଁ ଆମେ ଡେଲି ଏବେ ଯେମିତି ସବୁଜ ପନିପରିବା ସହ ଆମେ ଡେଲି ଖାଇପାରୁଛେ ସେଇ ଜିନିଷଟା ସେତେବେଳେ ହେଇପାରୁନଥିଲା କୌଣସି ସବୁ ଜିନିଷର ଅଭାବ ଥିଲା ସେତେବେଳେ ଆଉ ଯାହା ହଉ କୋଭିଡ଼୍ ନାଇନଣ୍ଟିନ୍ ପରେ ଏବେ ଆମେ ଭଲରେ ଚଳୁଛୁ